ଆମେ ଗଛ ଲଗେଇବା ପାଇଁ ବିଭିନ୍ନ ପ୍ରକାରର ଆଞ୍ଚଳିକ ମାଟି ଥାଏ ଯେମିତିକି ବାଲିଆ ମାଟି ମୋଟଳା ମାଟି ଥାଏ ଆମର ଏପଟେ ନିହାତି ଭାବରେ ଉର୍ବର ମାଟି ଯେଉଁଟାକି ମଟାଳ ମାଟି ଏବଂ ଆମେ ସାର ଭାବରେ ଗୋବର ଖତକୁ ମଧ୍ୟ ବ୍ୟବହାର କରିଥାଉ ବିଭିନ୍ନ ସମୟରେ ଏବଂ ମାଟି ହିସାବରେ ବାଲିଆ ମାଟି ମଧ୍ୟ ଅଛି ଉଭୟ ବାଲିଆ ମାଟି ଓ ମଟାଳ ମାଟି ଏଇ ମାଧ୍ୟମରେ ଆମେ ଗଛ ଲଗେଇଥାଉ ଏବଂ ସାର ଭାବରେ ଆମେ ଗାଈ ଗୋରୁଙ୍କର ସହାୟତା ନେଇଥାଉ